ଦେହ ଭଲ ରହିବ କିମ୍ବା ଭଲ ଦେଖାଯିବ ସେଥିପାଇଁ ବ୍ୟବହାର କରିବାକୁ କହୁଥିଲି ମୁଁ ବି ତାଙ୍କ କଥାରେ ପଢ଼ି ବ୍ୟବହାର କଲି ଏବଂ ବ୍ୟବହାର କଲା ପରେ ମୋ ଦେହରେ ସେଟା ସୁଟ୍ କଲା ନାହିଁ ତେଣୁ ମୁଁ ବଡ଼ିୱାସ୍ ଆଉ ବ୍ୟବହାର କରିବି ନାହିଁ କିମ୍ବା ଲୋକଙ୍କ କଥାରେ ପଡ଼ି ବିଭିନ୍ନ ପ୍ରକାର ବଡ଼ିୱାସ୍ ବ୍ୟବହାର କରିବି ନାହିଁ ବଡ଼ିୱାସ୍ ବ୍ୟବହାର କରିବା ଦ୍ୱାରା ଦେହର ବିଭିନ୍ନ ପ୍ରକାର କ୍ଷତି ହେଇଥାଏ ସ୍କିନ୍ର ପ୍ରୋବ୍ଲେମ୍ ଦେଖା ଦେଇଥାଏ ଏବଂ ମୁହଁ ଏବଂ ଦେହ କଳା ପୋଡ଼ିଯାଏ ଏବଂ କଳା ବିଭିନ୍ନ ପ୍ରକାର ଫୋଟକା ହେଇଥାଏ ଆଉ ବିଭିନ୍ନ ପ୍ରକାରର ଚର୍ମ ରୋଗ ବି ହେଇଥାଏ ବଡ଼ିୱାସ୍ ବ୍ୟବହାର କରିବା ଦ୍ୱାରା